ପଶୁ ପାଳନ ସହିତ କ'ଣ ପାର୍ଶ୍ଵ ବ୍ୟବସାୟ କରାଯାଇପାରିବ ଗାଈଟିଏ ରଖିଲେ ଆମେ ଗାଈଠୁ କ୍ଷୀର ଗୋବର ଆଉ ଘିଅ ଦହି ଛେନା ଇତ୍ୟାଦି ଆମେ ପାଇଥାଉ ଏବଂ ବିକ୍ରି କରୁ ତା'ପରେ କୁକୁଡ଼ାଟିଏ ପାଳନ କଲେ କୁକୁଡ଼ା ଅଣ୍ଡା କୁକୁଡ଼ା ମାଂସ ଆମେ ଏସବୁ ବି ବିକ୍ରି କରିଥାଉ ଛେଳି ଆଉ ମେଣ୍ଢା ୟାକୁ ବି ପାଳିଲେ ଛେଳି ଠାରୁ ଆମେ ବି କ୍ଷୀର ବି କାମରେ ଲାଗୁଛି ତା'ପରେ ମାଂସ ବି ହୋଇଥାଏ ଆଉ ମେଣ୍ଢା ଠାରୁ ଉଲ୍ ରୁମ କାଢ଼ିକିରି ଉଲ୍ ବିକ୍ରି କରିଥାଉ ଗାଈର ଗାଈର ଗୋବର ବିଲରେ ଖତ ଲାଗିଥାଏ ସେଥିରୁ ବହୁତ ଉତ୍ପାଦନ ହୋଇ ପାରିଥାଏ ବିକ୍ରି କରୁ ଖତ ବି ବିକ୍ରି କରାଯାଏ ଆଉ ଅଧିକ ପଇସା ମଧ୍ୟ ଲାଭବାନ ହୋଇଥାଏ